ହେଲୋ ମୁଁ ହସ୍ପିଟାଲ୍ କଲ୍ କରିଥିଲି ଆପଣ ସେଇଠିକାର କି କୋଉ କୋଉ ଡକ୍ଟର୍ କି ଆଜ୍ଞା ଆଉ ମୋ ସାଙ୍ଗ ଗୋଟେ ସେ ସିରିଏସ୍ ହୋଇଯାଇଛି ତ ଯେ ସେ ପେସେଣ୍ଟ୍ଟିକୁ ନେଇକି ଯିବାର ଥିଲା ହେଲେ ଆପଣଙ୍କଠାରେ ବେଡ଼୍ ଚାର୍ଜ୍ଟା କେମତି ନେଉଛନ୍ତି ଆଉ ବେଡ଼୍ ଖାଲି ଅଛି କି ଆଉ ଚାର୍ଜ୍ଟା କେମତି ନେଉଛନ୍ତି ଆଜ୍ଞା ଦୁଇହଜାର ପଡ଼ିଯିବ ଆଉ ଡକ୍ଟର୍ ରାଉଣ୍ଡ୍ରେ କେତେ ଥର ଆସନ୍ତି ଡକ୍ଟର୍ ରାଉଣ୍ଡ୍ରେ କେତେଥର ଆସନ୍ତି ଆଜ୍ଞା ଆଉ ଖାଇବା ସୁବିଧା କ'ଣ ଅଛି ଆଜ୍ଞା ମେଡିସିନ୍ ଫେଡ଼ିସିନ୍ କ'ଣ ସୁବିଧା ଅଛି କି କି ବାହାରୁ ଆଣିବାକୁ ପଡ଼ିବ ଆଉ ପେସେଣ୍ଟ୍ ପାଖେ କେତେଜଣ ରହିପାରିବେ ଆଜ୍ଞା ଆଉ ଘର ପ୍ୟାରେଣ୍ଟସ୍ ରହିପାରିବେନି ଆଜ୍ଞା ମୁଁ ଆଉଥରେ ତ ରକ୍ତ ବି ଦରକାର ଥିଲା ଆପଣଙ୍କ ପାଖରେ କ'ଣ ମିଳିବ କି କି ଆମକୁ ଖୋଜିବାକୁ ହିଁ ପଡ଼ିବ ଆଜ୍ଞା ଆଉ ସେଇଠି ଏକ୍ସ୍ଚେଞ୍ଜ୍ ହେଉଛି ତ ଆଜ୍ଞା ଆଉ ଆମର ତ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ଟା ଅଛି ଆଉ ସେଇଠି କିଛି ଡିସ୍କାଉଣ୍ଟ୍ ହୋଇପାରିବ କି ଆଉ କହୁଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କାର୍ଡ୍ କେଜାଣି ଚାଲୁନାହିଁ ସେଇଥିପାଇଁ ଆପଣଙ୍କୁ ମୁଁ କଲ୍ କରିଥିଲି ଆଜ୍ଞା ଆଉ ପେସେଣ୍ଟ୍କୁ ନେଲେ ତାକୁ ଲିକ୍ୟୁଇଡ଼୍ ଖାଇବାକୁ ଘରୁ ଯୋଉ ଖାଇବାକୁ ଦିଆଯାଏ ଖାଦ୍ୟ ସେଇଟା ନେଇପାରିବୁ ଦେଇପାରିବୁ ହଉ ଠିକ ଅଛି ଥାଙ୍କ୍ ୟୁ ଆଜ୍ଞା ରହୁଛି